ମୁଁ ଆମ ବ୍ୟବସାୟରେ ପଶୁମାନଙ୍କର ଯତ୍ନ ନେବାରେ ମୋତେ ଆମ ବାପା ବାପା ସାହାଯ୍ୟ କରନ୍ତି ଆଉ ପଶୁମାନଙ୍କୁ ଭଲ ଭଲ ଯେମିତିକି ତାଙ୍କର ଖାଇବା ଯେଉଁ ଜିନିଷ ଯାକ ଖାଆନ୍ତି ଯେଉଁ ଯୋଉ ଜିନିଷ କରନ୍ତି ତାଙ୍କ ରହିବା ସବୁକିଛି ଆମେ ନିଜେ ସଫା କରୁ ଆଉ ନିଜେ ସବୁକଛି କରୁ ଆଉ ଗାଈ ଗୋରୁଙ୍କୁ ଛରାଇବା ପାଇଁ ତାଙ୍କୁ ଏମିତି ଭଲ ଯେମିତି ଘାସ ଖାଆନ୍ତି ଘାସ ଗୁଡ଼ାକ ଖାଆନ୍ତି ତାଙ୍କୁ ଭଲ ସବୁବେଳେ ଯେମିତି ତାଙ୍କେ ସବୁବେଳେ ଭଲରେ ଖାଇପାରିବେ ଭଲରେ ରହିବା ପାଇଁ ଘର ଘୋଣ୍ଡେଇ ଦେଇଛୁ ପାଇଁ ସବୁକିଛି କରିଦେଇଛୁ ଆଉ ରହିଲା କୁକୁଡ଼ା କୁକୁଡ଼ା ଗୁଡ଼ାକୁ ଆମେ ତାଙ୍କ ପାଇଁ ଗୋଟେ ଘରଟିିଏ ଥିବ ସେହିଥିରେ ପୁରା ସବୁବେଳେ ପାଣି ପଚା ଦେଇ ତାଙ୍କର ରହିବା ତାଙ୍କର ପରିସ୍ରା ଗୁଡ଼ାକ ସବୁବେଳେ ସଫା ହେଉଥିବ ଯେତେବେଳେ ଗଲେ ମଧ୍ୟ ସଫା କରୁଥିବେ ବାହାରୁଥିବ ସଫା ହଉଥିବ ବାହାରୁଥିବ ସବୁବେଳେ ତମେ କୁକୁଡ଼ା ଆମେ ତ କୁକୁଡ଼ା ଚାଷ କରିଛୁ ନା କୁକୁଡ଼ାମାନଙ୍କୁ କିପରି ରକୁ ବଲେ ଖାଇବାକୁ ମଧ୍ୟ ତାଙ୍କର ଧାନ ଗୁଡ଼ାକ ଗରେତି ଚାଉଳ ଖାଆନ୍ତି ଚାଉଳ ଧାନ ଏଗୁଡ଼ାକ ତାଙ୍କେ ଖାଆନ୍ତି ଖାଇବା ପାଇଁ ତାଙ୍କର କୌଣସି ଅସୁବିଧା ହୁଏନି ଘରେ ତ ସବୁବେଳେ ଖାଆନ୍ତି ଆମେ ସବୁବେଳେ ମଧ୍ୟ ତାଙ୍କର ପାଇଁ ଦାନା ଅଲଗା ରଖିଥାଉ କୁକୁଡ଼ାମାନଙ୍କ ପାଇଁ ସବୁବେଳେ ଦାନା ଅଲଗା ଥାଏ ସବୁବେଳେ ବଢ଼ିଆ ସଜାଇକି ରଖିଥାଉ ଆମ ପାଇଁ ଯେମିତି ରଖୁ ତାଙ୍କ ପାଇଁ ମଧ୍ୟ ସେମିତି ରଖିଥାଉ ଯେମିତି କୁକୁଡ଼ା ରହିପାରିବ ଯେତିକି କୁକୁଡ଼ା ଅଛନ୍ତି ତାଙ୍କ ପାଇଁ ଗୋଟେ ପାଖରେ ଜାଗାଟି ଏତିକି ଥିବ କୁଡ଼ିଆଟି ଆଉ ଅଲଗା କୁକୁଡ଼ା ପାଇଁ ଅଲଗା କର ନାହିଁ ଗୋଟେ ପାଖରେ ରଖୁ ଆଉ ସାଙ୍ଗରେ ଗୋଟେ ଜାତିର ଗୁଡ଼ା ସମସ୍ତେ ଗୋଟେ କାଗରେ ରହିପାରିବ ସେଥିପାଇଁ ଗୋଟେ ଘରର କରାହେଇଛି ଆଉ ରହିଲା ଗାଈ ଗୁଡ଼ାକୁ ଆମେ ସବୁବେଳେ ଘାସ ଖାଆନ୍ତି ଆଉ କୁଣ୍ଡା ଖାଆନ୍ତି କୁଣ୍ଡା ଦଉ ଘାସ କରଆନ୍ତି ଆଉ ଭଲରେ ରହନ୍ତି ତାଙ୍କ ପାଇଁ ମଧ୍ୟ ଯୋ ଜାଗାରେ ରହନ୍ତି ସେ ଜାଗାକୁ ସବୁବେଳେ ସକାଳେ ସନ୍ଧ୍ୟାରେ ପରି ସକାଳେ ପୁରା ପରିସ୍ରା କରଉ ପରିସ୍ରା କରି ସରିଲା ପରେ ତାଙ୍କୁ ଖାଇବା ପାଇଁ ବାହାରକୁ ନେଇକି ଯାଉ ବାହାରେ ଖାଇକି ଆସିଲା ପରେ ଆଉ ସନ୍ଧ୍ୟାରେ ତାଙ୍କ ଯେଉଁ ରହିବା ଜାଗାରେ ରହନ୍ତି ରହୁ ଯିିବ ଜାଗାରେ ଗେଟ୍ ଦେଇକି ରଖିଦଉ ତା'ପରେ ସେଗୁଡ଼ାକ ଆରାମ ସେ ରହନ୍ତି ଆହୁରି ସକାଳ ହେଲେ ଆହୁରି ସଧ୍ୟ ସକାଳୁ ଠୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଆମେ ବାହାରେ ନେଇକି ଗାଈ ଗୁଡ଼ାକ ଚରାଉ ଭଲ ଖାଦ୍ୟ ଖାଇବେ ଭଲ ତାଙ୍କର ପେଟ ପୁରିଲା ପରେ ସନ୍ଧ୍ୟାରେ ଆମେ ସକାଳେ ସାତଟାରେ ନେଇ ନେଇକି ସନ୍ଧ୍ୟା ଛିଅ ଠାରେ ଆଣୁ ଏହିଗୁଡ଼ାକ ଭଲରେ ଖାଇବେ ତାଙ୍କ ପେଟ ଫୁଲ୍ ହେଇଥିବ ଆସିକିନା ଆରାମ ସେ ଶୋଇପଡ଼ିବେ ଆଉ କୁକୁଡ଼ାକୁ ତ ବାକି ରହିଲା କୁକୁଡ଼ାକୁ ମଧ୍ୟ ଆମେ ସକାଳ ଚାରିଟାରେ ତାଙ୍କ କବାଟ ଖୋଲି ଦେଉ ଚାରିଟା ପାଞ୍ଚଟାରେ ପାଞ୍ଚଟାରେ ଖୋଲି ଦେଲା ପରେ ଚାରିଟା ନାହିଁ ପାଞ୍ଚଟାରେ ଖୋଲି ଦେଉ ପାଞ୍ଚଟା ଠୁ ତାଙ୍କ ମଧ୍ୟ ଛଅଟା ପର୍ଯ୍ୟନ୍ତ ଦାନା ଖାଇବେ ଦାନା ଖାଇକି ପୁଣି ତାଙ୍କୁ ବସାରେ ବସା ଭିତରକୁ ଚାଲି ଆସିବେ ଆଉ ଭଲରେ ରହିଥିବେ ସେତିକି ତ କୁକୁଡ଼ା କଥା ଆଉ